ମୋତେ ବୁଲାବୁଲି କରିବା ପାଇଁ ବହୁତ ଭଲ ଲାଗେ ପ୍ରାୟ ମୁଁ ଓଡ଼ିଶାର ସବୁ ଜାଗା ବୁଲାବୁଲି କରିସାରିଲେଣି ସବୁ ଜାଗା ବୁଲାବୁଲି କରି ସାରିଲେଣି ମୋତେ ଯେତିକି ଏବେ ସୁଯୋଗ ମିଳେ ବାହାରକୁ ବୁଲିବା ପାଇଁ ଯିବାକୁ ତ ମୁଁ ନିଶ୍ଟିନ୍ତ ଭାବେ ଭାବିବି ଯେ ଯିବାପାଇଁ ଦୁବାଇ କାହିଁକିନା ଦୁବାଇ ଆଗୁରୁ ଯେମିତି ଥିଲା କିନ୍ତୁ ଏବେ ବର୍ତ୍ତମାନ ସେ ସବୁଠାରୁ ଉନ୍ନତ ଧରଣର ଗୋଟେ ସହର ହେଇସାରିଛି ଯେଉଁଠିକି ଲୋକମାନେ ସ୍ୱପ୍ନର ଜାଗା ଯେଉଁଠି କହନ୍ତି ସେଇଠି ସବୁ ପ୍ରକାର ଡେଭଲପ୍ ଜିନିଷ ରହିଛି ଆଉ ବହୁ ସୁନ୍ଦର ଜାଗା ଯେଉଁଠି ଦୁବାଇ କ୍ୱେତ୍ ଏ ସବୁ ବୁଲାବୁଲି କରିବା ପାଇଁ ବହୁତ ଭଲ ଭଲ ଜାଗା ସାଉଦି ଆରବ ଯେଉଁଠିକି ଆପଣ ଗଲେ କେବେ ଆସିବା ଆସିବାକୁ ଇଛା କରିବେନି ମୁଁ ତ ନିଶ୍ଟିନ୍ତ ଆଉ ଗୋଟେ ଦୁଇ ବର୍ଷ ଭିତରେ ସେ ଜେଗାକୁ ବୁଲିବା ପାଇଁ ତ ଯିବି ଯାହା ହେଲେବି ସେଇଠି ସେଇଠି ବହୁତ ଭଲ ଲୋକମାନେ ଲୋକମାନେ ସେଇଠି ଟିକେ ଚଳିବା ପାଇଁ ଟିକେ ଅସୁବିଧା ହବ କାହିଁକିନା ଯେହେତୁ ଏତେ ଡେଭଲପ୍ ଏରିଆ ତ ଟିକେ ଅଧିକା ଖର୍ଚ୍ଚ ହବ କିନ୍ତୁ ଆମର ଏଠୁ ଯିବାରେ କିଛି ଅସୁବିଧା ନାହିଁ କିନ୍ତୁ ସେଇଠି ବୁଲାବୁଲି କରିକି ଆସିବାରେ ହିଁ ଟିକିଏ ଅଧିକା ଅସୁବିଧା ହୁଏ କିନ୍ତୁ ଯେତେ ଯାହା ହେଲେ ବି ମୁଁ ମନସ୍ତ କରିଛି ଗୋଟେ ଦୁଇ ବର୍ଷ ଭିତରେ ସେଇଟାକୁ ବୁଲିବାକୁ ଯିବି